ଭଲ ଅଛୁ କିରେ ହଁ ଭଲ ଅଛି କାଲି ତ ଆସିଲି ରାତି ସାରା ଅନିଦ୍ରା ଦୁଇ ତିନ ଦିନ ଟ୍ରେନ୍ର ଥିଲି ବସ୍ରୁ ବିଶାଖାପାଟନାରୁ ଆସିଲି ଶୋଇଥିଲି ମୋ ବସ୍ରେ ଏସି ବସ୍ରେ କୋଉଠି ଶୋଇ ହବ ବେଙ୍ଗଲୋରରେ ଯାଇଥିଲି ବୋଲି ଜାଣିନୁ କି ତୁଇ ବି ନା ସାନ ବେଳର୍ ପୁରା କଥା ମାନ କହୁଛୁ ଆରେ ହେଟ୍ରେ କ'ଣ ବୋଲେ ସିଠି ରହିବି ମୋର ଗଲିରେ ଶୁଣିଲୁ ମତେ ପୋସାଇଲା ନାଇଁ ସିଠି ବୁଝିଲୁ କି ନାଇଁ ଜର୍ମାଟ ଦେବାଟା ଦଉଥିଲେରେ ବାକି ତେଲୁଗୁ ମାନେ ବେଶୀ ଟେନସନ କରିଦଉଛନ୍ତି ଟିକେ କିସ୍ଟା ଭୁଲେଇ ଗଲେ ଡାଇରେକ୍ଟ ହାଣି ଦଉଛନ୍ତି ବୁଝୁଲୁକି ଜାଗାମାନ୍ ଅଛି ମାତ୍ର ସିଆଡ଼େ ଓଡ଼ିଆ ଦୋକାନ ଗୋଟେ ଅଛି ମାତ୍ର ଆରି ଦରକାର ପଡ଼ୁଚି ବେଶୀ ଭିଡ଼ର ଓଡ଼ିଆ ଲୋକରେ ହେଟ୍ରେ ବୋଲେଇ ଏବେ ଶୁଇ କରେ ଉଠିଲି ଆର୍ ତୁଇି ଆସିଥିଲି ତୋର ଦୋକାନ ବାଟେ କିଟା ଖାଇବି ବଲା ପରା ଆସିୁଚି ଆର ଦେ କଣ କଣ କଣ ଅଛି ଇଟା ବାସିଟା ମଣ୍ଡରେ କେତେବେଳେ ଭନାଇଲାଟା

ଡିଗ୍ରୀ ହଉଁ ନାଇଁ ରା ତ ଟଙ୍କା ନାଇଁ କି ସେଇ ଦୁକାନ ମ ନଥିଲା ରେ ଏଠି ଦୁକାନ ମ ଦି ତିନିଟା ଦେଲେଣି ହଁ କା ର କରି

ହଁ ନାଇଁରେ ମୁଇଁ ତ ବାହାରେ ଥିଲି ତମର କଥା କିଛି ଜାଣି ନହିଁ ଭହାରି ତର୍ ଫୋନ୍ କେମିତି ହେଲା ହଁ ତେଲ ଫେଲ କେମିତି ରେଟ୍ ଇଠି ଦଉଛନ୍ତି ତତେ ସିଆାରେ ଷାଠିଏ ଟଙ୍କାରେ ଲିଟର୍କୁ କୋଉଠି ଆନି ହବ ମୋର ବେଗରେ ଡ୍ରେସପତ୍ର ଆକ ଧରି ହଉନାଇଁ ଜାଗା ହଉନାଇଁ ଆରେରି କଟ ନ ମତକ ଆରୁ ସାମାନ ଆବା ଜିନିଷମାନର ବେଶୀ ବିଜାର ହେଲା କ'ଣ ପାଇଁ ଗଲେ ସେ ଟ୍ରେଣ୍ଟରେ ଯୋଉ ଭଳିଆ ଭିଡ଼ କି ଷ୍ଟାର ଅଲଗ କିଟା ନାଇଁରେ ତମେ ତ ଦୋକାନ ଫକାନ ବନ୍ଦ କରି ଆଲ ଚିକ୍ରେ ହେଲେ ଖା ଏବ ତା